ଆମେ ବେଳେବେଳେ ବିଭିନ୍ନ ପ୍ରକାର କଳା କୌଶଳ ପ୍ରଦର୍ଶନ କରିଥାନ୍ତୁ ଯେମିତିକି ଯେଉଁ ପାରମ୍ପରିକ କଳା କୌଶଳ ଯାହା ଥାଏ ସେ ତାହା ଆମେ ଉପଯୋଗ କରିକି ଶିଖିଥାଉ ସେମିତି ସନ୍ତରଣ ମଧ୍ୟ ଯେମିତି ସନ୍ତରଣ କରାଯାଏ ଆମେ ସେମିତି ହିସାବରେ ପହଁରି ପହଁରିବାକୁ ଚେଷ୍ଟା କରିଥାଉ ଏବଂ ପହଁରିଥାଉ ଏହାଦ୍ୱାରା ଆମେ ଖୁବ୍ ଆଗକୁ ବଢ଼ିପାରୁ ଏବଂ କିଛି ଶିଖିପାରୁ ସେମିତି ଆମେ ପହଁରିବା ପହଁରିବା ସମୟରେ ଯେଉଁ ପାରମ୍ପରିକ ପହଁରିବାର ନୀତି ଅଛି ତା ସଙ୍ଗସେ କିଛି ଗୁଡ଼ିଏ ନୂତନ ଆମ ନିଜସ୍ୱ ପହଁରିବା ସେଠାରେ ଆମେ ଯୋଗ ଯେମିତି ପହଁରିଲେ ଆମ ଭିତରେ ଯଦି କିଛି ନୂଆ ପହଁରିବା ଗୋଟିେ ଗୋଟିଏ ପ୍ରକାର ଚେଷ୍ଟା ଅଛି ତେବେ ଆମମାନେ ଆମେ ତାହା କରିଥାଉ ଯେମିତି ପହଁରିବା ବେଳେ ଆମେ ସାଙ୍ଗେ ସାଙ୍ଗେ କି ବୁଲି ପଡ଼ିବା କିମ୍ବା ସେଇ ସେଇ ଆମେ ହିସାବରେ ପଛ ପଛୁଆ ପହଁରିବା ଇତ୍ୟାଦି ରହିଥାଏ କାରଣ ଏମିତି ପହଁରିବା ଦ୍ୱାରା ଆମେ ସମସ୍ତଙ୍କଠାରୁ ଅସାଧାରଣ ଲାଗିଥାଉ ଏବଂ ଦେଖୁଥିବା ଲୋକ ମଧ୍ୟ ଆମର ସେ କାମକୁ ପ୍ରଶଂସା କରିଥାଏ ଏବଂ କହିଥାଏ ଯେ ଆମେ କେମିତି ଗୁଡ଼ିଏ ନୂତନ ପହଁରିବା ଷ୍ଟାଇଲ୍କୁ ଆମେ ସେଠାରେ ସ୍ଥାନ ଦେଲୁ ଏହା ଅନୁଜୟ କରିପାରିବ କି ନାହିଁ ସେ ବିଷୟ ସେମାନେ ଚିନ୍ତା କରିଥାନ୍ତି ତେଣୁ ଆଉ ଏ ଏମିତି ପହଁରିବା ଦ୍ୱାରା ଆମ ପ୍ରଦୂଶନ ବେଳେବେଳେ ପ୍ରଭାବିତ ମଧ୍ୟ ହୋଇଥାଏ